ମୁଁ ମୁଁ ଚିତ୍ରାଙ୍କନ କରେ ମୋ ଚିତ୍ରଙ୍କନ ଅଲଗା ଅଲଗା ଜାଗାରେ ଆମ ଗାଁ ବାହାରେ ବିକ୍ରୟ ହୁଏ ଅଲଗା ଅଲଗା ମଧ୍ୟରେ ହୁଏ କଲାକୃତି ହୁଏ ଯେନ୍ତାକି ଆମେ ମୁଇଁ ବାହାର୍କେ ବି ଯାଏସି ଚିତ୍ର କାଟ୍ବାକେ ବାହାରେ ବି ଡାକ୍ସନ୍ ମତେ ଚିତ୍ର କାଟ୍ବାକେ ଅଲ୍ଗା ଅଲ୍ଗା ଡ୍ରଇଂମାନେ ମୁଇଁ କର୍ସି ବାହାରେ ଯାଇକରି ବିକ୍ରୟ କର୍ସି ଯେନ୍ତାକି ବାହାରେ ବାହାରେ ମୁଇଁ ଆମର୍ ଗାଁରେ ବି ମୁଇଁ ଚିତ୍ରାଙ୍କନ କର୍ସି ବିକ୍ରୟ କର୍ସି ବାହାରେ ଯାଇକରି ବି ତାପରେ ଅଲ୍ଗା ଅଲ୍ଗା ଗାଁ ଯାଇକିରି ବିକିି ଡ୍ରଇଂମାନେ କାଟ୍ସି ସବୁଆଡ଼େ ମୁଇଁ ବିକ୍ସି ଡ୍ରଇଂ କରିକିରି ମୁଇଁ ବିକ୍ସି ଅଲ୍ଗା ଅଲ୍ଗା ଜାଗାରେ ଗାଁରେ ବି ସବୁଠାନେ ମୋ ଚିତ୍ର ବିକ୍ସି